ବଗିଚାଟା ଦେଖିବାକୁ ବହୁତ ସୁନ୍ଦର ଲାଗେ ଏଇ ବଗିଚା ମୋ ଘର ଆଗରେ ରହି ଘରର ଶୋଭା ବର୍ଦ୍ଧନ କରେ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଫୁଟି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରେ ତା ସହିତ ଆଖିକୁ ବହୁତ ସୁନ୍ଦର ଦେଖାଯାଏ ବଗିଚାରେ ବିଭିନ୍ନ ରଙ୍ଗର ଫୁଲ ବଗିଚାକୁ ସୁନ୍ଦର କରେ ଆମେ ସେହି ବଗିଚାରୁ କିଛି ଫୁଲ ଆଣି ମୋର ପୂଜା କାମରେ ଲଗାଏ ବାକି ଫୁଲ ସେଠି ରହେ କିଛି ଦିନ ପରେ ତାହା ମଉଳି

ତାପରେ ଫୁଣି ଫୁଟେ ଏମିତି ଫୁଟି ଚାଲେ କିଛି ଗଛ ମରିଯାଏ ଆମେ କିଛି ଗଛ ସେଥିରେ ଲଗାଇ ନିଜର ଘାସ ଉପୁଡ଼ିଆ ସହିତ ଗଛରେ ପାଣି ଦିଅଉ ତାର ଯତ୍ନ ମଧ୍ୟ ନେଉ ବଗିଚାର ଗଛ ପରିବେଶକୁ ଯେତିକି ସୁନ୍ଦର କରେ ସେତିକି ମଧ୍ୟ ବାୟୁ ପ୍ରଦୂଷଣରେ ସାହାଯ୍ୟ କରେ ବାୟୁ ପ୍ରଦୂଷଣରୁ ଆମକୁ ରଖିଥାଏ ତା ସହିତ ଆମକୁ ଅମ୍ଳଜାନ ମଧ୍ୟ ଦେଇଥାଏ ଗଛ ଲଗେଇଆ ତ ଏକ ଭଲ କାମ ତା ସହିତ ଫୁଲକୁ ଦେଖିବା ଆଉ ନିଜେ କାମରେ ଲଗେଇବା ଯେପରିକି ଠାକୁର ପୂଜା କି ଅଲଗା କାମରେ ମଧ୍ୟ ଲାଗେ ସେଥିପାଇଁ ଘର ଆଗରେ ବଗିଚା କଲେ ବହୁତ ଲାଭ ମିଳିଥାଏ ଏହା ମୋର ସଉକ ମଧ୍ୟ ହେଇଥାଏ ଆମକୁ ସାହାଯ୍ୟ ମଧ୍ୟ କରିଥାଏ